ମୋର ପ୍ରିୟ ରାନ୍ଧଣା ହୋଉଛି ନୁଡ଼ଲ୍ସ କାହିଁକି ନା ମୁଁ ଜଣେ ଛାତ୍ରୀ ଅଟେ ମୁଁ ଜଣେ ଛାତ୍ରୀ ହୋଇଥିବା ଯୋଗୁଁ ମୁଁ ବାହାରେ ରହି ପାଠ ପଢୁଥାଏ ସେଥିପାଇଁ କଲେଜ ଯିବା କି ପାଠ ପଢି ଯିବା ସମୟରେ ଏ ମୋର ଡ଼େରି ଡ଼େରି ହୋଇଯାଏ ସେଥିପାଇଁ ମୁଁ ଡ଼େରି କାହିଁକି ଡ଼େରି ନ ହୋଇଯିବ ସେଥିପାଇଁ ମୁଁ ନୁଡ଼ଲ୍ସ କୁ ବନେଇଥାଏ କାହିଁକି ନା ନୁଡ଼ଲ୍ସ ବହୁତ କମ ସମୟ ମଧ୍ୟରେ ବନିଯାଇଥାଏ ଓ ପାଟିକୁ ମଧ୍ୟ ଟେଷ୍ଟ ଦେଇଥାଏ ସେଥିପାଇଁ ଆମେ ମୁଁ ନୁଡ଼ଲ୍ସ କୁ ମୋର ପ୍ରିୟ ରାନ୍ଧଣା ଭାବରେ ବ୍ୟବହୃତ କରେ